ଆମ ଅଞ୍ଚଳରେ ପ୍ରାଣୀ ଚିକିତ୍ସକ ଅଛନ୍ତି ହଁ ପଞ୍ଚାୟତ ପଞ୍ଚାୟତକୁ ମାନେ ଗୋଟେ ପଞ୍ଚାୟତକୁ ଡାକ୍ତର ଅଛନ୍ତି ଗୋଟେ ଡାକ୍ତର ପଞ୍ଚାୟତ ପଞ୍ଚାୟତ ନେଇକି ଡାକ୍ତର ଅଛନ୍ତି ତ ସେମାନେ ଆମକୁ ସୁପାରିଶ କରନ୍ତି କି ହଁ ଗାଈମାନଙ୍କୁ ଯେମିତିକି ପଶୁମାନଙ୍କ ଭିତରେ ଗାଈ ଗାଈମାନଙ୍କୁ ଯେଉଁ ଉଷୁମ ଶୀତ ଦିନେ ଉଷୁମ କରି ରଖିବା ପାଇଁ

ହଁ ବର୍ଷା ଦିନେ ସେମାନେ ଓଦା ହେଇଗଲେ ସେମାନଙ୍କୁ ପୋଛି ଦେଉ ଯେହେତୁ ତାଙ୍କୁ ତାଙ୍କ ଦେହ ଖରାପ ହେଇଯିବ ଆଉ ଖରା ଦିନେ ସେ ଯେହେତୁ ବଡ଼ିଟା ସେମାନେ ଅତ୍ୟଧିକ ଖରା ସହ୍ୟ କରି ପାରୁନାହାଁନ୍ତି ଗରମ କରି ପାରନ୍ତିନି ଗରମ ଅଧିକ ସହ୍ୟ କରି ପାରନ୍ତିନି ତ ସେଥିପାଇଁ ସେମାନଙ୍କୁ ଦିନକୁ ଦୁଇ ଥର ଗାଧେଇବା ଗାଧୁଆ ଯାଏ ଯାହା ଫଳରେ କି ସେମାନଙ୍କ ବହୁତ ଭଲରେ ରହିବେ ତ ସେମାନଙ୍କ ପାଇଁ ଡାକ୍ତର ସରକାରଙ୍କ ତରଫରୁ ଆସନ୍ତି ସରକାର ତରଫରୁ ଆସନ୍ତି ତ ସେମାନେ ସବୁ ଘରୋଇ ଉପଚାର ହିଁ କୁହନ୍ତି ଯାହା ଫଳରେ କି ବେଶୀ ପଇସା ବି ଖର୍ଚ୍ଚ କରିବାକୁ ପଡ଼େନି କମ୍ ଖର୍ଚ୍ଚରେ ହିଁ ସବୁ ଗାଈମାନଙ୍କ ଚିକିତ୍ସା କରି ହୁଏ ଶେଷଥର ପାଇଁ ହଁ ଆମେ ମୁଁ ଦୁଇ ମାସ ତଳେ ଗାଈର ଦେହ ଖରାପ ଥିଲା ତ ଶେଷଥର ପାଇଁ ଦୁଇ ମାସ ତଳେ ହିଁ ଗାଈକୁ ଡାକ୍ତରଙ୍କ ପାଖରେ ଦେଖେଇଥିଲି ପଶୁମାନଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ କମ୍ ଖର୍ଚ୍ଚ କରାଯାଏ ଯେହେତୁ ଘରେ ଉପଚାର କରାଯାଏ